ମୁଁ ରୋଷେଇ ବିଷୟରେ ପରିଚିତ ଅଛି କିନ୍ତୁ ମୁଁ କେବେ ହଟ୍ ପଟ୍ ରେ ରୋଷେଇ କରିନାହିଁ କି ମୁଁ କେବେ ସାଂସ୍କୃତିକ ପରମ୍ପରାରେ ଘିଅ କିମ୍ବା ଅନ୍ୟ କୌଣସି ଜିନିଷ ଦେଇକି କେବେ ମୁଁ ହଟ୍ ପଟ୍ ରେ ରୋଷେଇ କରିନାହିଁ ତେଣୁକରି ମୋର ଏହା ଉପରେ କୌଣସି ବିଶେଷ ଧାରଣା ନାହିଁ ଏହି ଉପରେ ମୋର ସମ୍ୟକ୍ ଧାରଣା ମାତ୍ର ଅଛି